ହ୍ୟାଲୋ ଆପଣ ଓଲା ଏଜେନ୍ସିରୁ କହୁଛନ୍ତି ମୁଁ ଯାଜପୁର ରୋଡ଼ରୁ ଲିଲି ବୋଇତେଇ କହୁଥିଲି ଆପଣଙ୍କର ଯେଉଁ କ୍ୟାବ୍ଟିକୁ ମୁଁ ବୁକ୍ କରିଥିଲି ସେ ସେଥିରେ ସେ କାର୍ର ସିଟ୍ ଗୁଡ଼ାକ ବହୁତ ଅପରିଷ୍କାର ହୋଇଛି ଏବଂ ଆପଣଙ୍କ ଡ୍ରାଇଭର ମଧ୍ୟ ମାସ୍କ ବ୍ୟବହାର କରିନାହାନ୍ତି ଏତେ ଅପରିଷ୍କାର ଅସୁସ୍ଥକର ସିଟ୍ କାର୍ରେ ଆମେ ଯାଇ ପାରିବୁ ନାହିଁ ସେଥିପାଇଁ ଆପଣ ଏହାର ବ୍ୟବସ୍ଥା କିଛି କରନ୍ତୁ ଆପଣଙ୍କ ଡ୍ରାଇଭରକୁ କୁହନ୍ତୁ କି ସେ ମାସ୍କ ପିନ୍ ବ୍ୟବହାର କରିବେ ଏବଂ କ୍ୟାବ୍ଟିକୁ ସଫା ରଖିବେ